ହଁ କିଏ କହୁଥିଲେ କିଏ କହୁଥିଲେ ଓହୋ ଏ ଯୋଉ ଆପଣଙ୍କର ଯୋଉ ବାହାଘର ପାଇଁ ମୋତେ ଯୋଉ ଦେଇଥିଲେ ଟେଣ୍ଡର ଦେଇଥିଲେ ବିଭିନ୍ନ ସବୁ କାମ କରିବା ପାଇଁ ସେ କହୁଛନ୍ତି ଆଛା ଆଛା ଆଛା ହଁ ହଁ କୁହନ୍ତୁ କୁହନ୍ତୁ କ'ଣ ହେଲା କୁହନ୍ତୁ

ନାଁ ନାଁ ଦେଖନ୍ତୁ ଏ ଯୋଉ ଲାଇଟ୍ କଥା କହିଲେ ଆମର ଯେମିତି କଥାବାର୍ତ୍ତା ହୋଇଥିଲା ସେଇ ଅନୁସାରେ ତ ସବୁ ଲାଇଟ୍ ଫାଇଟ୍ ସବୁ ସଜା ହୋଇଥିଲା ତାପରେ ସେଇଟା ବି ଆପଣଙ୍କର ଲୋକ ସେଠି ଥିଲେ ଆଉ ତାଙ୍କୁ ମଧ୍ୟ ମୁଁ ବି ଦେଖେଇଥିଲି ଠିକ ଅଛି କି କ'ଣ କହିଥିଲି ସେମାନେ ଦେଖିଲେ କହିଲେ ହଁ ସବୁ ଠିକ୍ ଠାକ୍ ଅଛି ଆଉ ଯଦି ସେତେବେଳେ ଟିକେ ମୋତେ କ'ଣ କହିଥାନ୍ତେ ଆଉ ତାହେଲେ ମୁଁ ଟିକେ ଆଉ ଟିକେ ଅଧିକା କ'ଣ ସଜେଇ ପାରିଥାନ୍ତି ଆଉ ହଁ ମୁଁ ଭାବୁଛି ସେମିତି କିଛି ଲୋକ ତ ବି ଭଲ କହୁଥିଲେ ସେମିତି କିଛି ବିଶେଷ ବୋଧେ ଅସୁବିଧା କିଛି ହୋଇନି ଆଉ ହଉ ଦେଖିବା ପରବର୍ତ୍ତୀ ସମୟରେ କେତେ ହେଲେ ଧ୍ୟାନଦେବା ଆ କୋଉଟା ସଜା ହୋଇନି କହିଲେ କୋଉଟା ନାଇଁ ଆଜ୍ଞା ମ୍ୟାଡାମ୍ ଦେଖନ୍ତୁ ଫୁଲ ସଜା ହେବାଟା ଯେମିତି ହେବାକଥା ସେମିତି ହୋଇଛି ଆଉ ବେଶି ଯଦି ଆମେ ଫୁଲ ସଜେଇବା ସେଟା ସୁନ୍ଦର ଦିଶିବନି ଆଉ ଯେମିତି ଯେଉଁଟା ସୁନ୍ଦର ଲାଗିବ ଆଉ ସେଇ ଭାବରେ ତ କରା ହୋଇଥିଲା ଆଉ ହଉ କହୁଛନ୍ତି କିନ୍ତୁ ମୋ ମତରେ ତ ଠିକ୍ ଥିଲା ସମସ୍ତେ ତ ଭଲ କହୁଥିଲେ ଲୋକମାନେ ଦେଖିଥିଲେ ଆଉ କହୁଥିଲେ ବେଶ ଭଲଅଛି ସମସ୍ତେ କହୁଥିଲେ ଆଉ ଆଉ ଆଉ କ'ଣ କୁହନ୍ତୁ ନା ଦେଖନ୍ତୁ ମ୍ୟାଡାମ୍ ମୁଁ କହିଥିଲି କ'ଣ ଯେ ସେ ଡେକୋରେଶନ୍ଟା ଆଉ ସେ ତଳେ ଯୋଉ ଲାଇଟ୍ ଡେକୋରେଶନ୍ ଆଉ ସେଇଟା ଦେବାଟା ଠିକ୍ ହେବନି ବୋଲି ମୁଁ ସେତେବେଳେ ବି କହିଥିଲି ଆଉ କାହିଁକି ସେଇଠି ସବୁ ତାର ଯାକ ଯିବ ତଳ ଦେଇକି ଯିବ ଆଉ ବାହାଘର ସମୟରେ କ'ଣ ହେଉଛି ନା ଲୋକମାନେ ସବୁ ବିଭିନ୍ନ ଲୋକ ଯାହାସବୁ କରିବେ କିଏ ତାର ଝୁଣ୍ଟି ପଡ଼ିବ ଆଉ କୋଉଠି କରେଣ୍ଟ୍ ଲାଗିବ କ'ଣ ହେବ ଆଉ ସେଟା ମୁଁ ପ୍ରଥମେ ମନା କରିଥିଲି ସେ ନେଇ ମୁଁ ସେଇଟା ତଳେ ଦେବିନି ବୋଲି କହିଥିଲି ଆପଣ କହିଥିଲେ ଠିକ୍ କଥା ଆଉ କିନ୍ତୁ ସେଇଟା ଟିକେ ଅସୁବିଧା ହୋଇଥାନ୍ତା ତେଣୁ ହଁ ଆମେ ଜାଣିଶୁଣିକି ସେ ତଳେ ଆଉ ଦେଇନୁ ଏବଂ ତାର ଯେମିତି ମାନେ ଦେଇଥିଲେ ତାର ରହିଥାନ୍ତା ଟିକେ ଅସୁବିଧା ହୋଇଥାନ୍ତା ଇଲେକ୍ଟ୍ରି ପ୍ରୋବ୍ଲେମ୍ ହୋଇଥାନ୍ତା ଦେଇ ନ ଥିଲୁ ଆଉ ଆଉ କ'ଣ ଆଉ ସେଲଫି ପଏଣ୍ଟ କଥା କହିଲେ ଆଛା ସେଲଫି ପଏଣ୍ଟ ପାଇଁ ତ ମ୍ୟାଡମ କିଛି କହି ନଥିଲେ ମୋତେ

ନାହିଁ କାହିଁକି ଆପଣ ମୁଁ ମୋର ୱାର୍କର୍ମାନଙ୍କୁ କହିଥିଲେ କାଇଁ ମୋତେ କିଛି କହି ନାହାନ୍ତି ଆଉ ମୁଁ ବି କାଇଁ ମୋ ନଲେଜ୍କୁ ଆସିନି ଆଉ ନଲେଜକୁ ଆସିଥିଲେ ମୁଁ ସେଲଫି ପଏଣ୍ଟ୍ଟ ବି କରିଦେଇଥାନ୍ତି